ଆଗରୁ ମୁଁ ଯୋଗ ଶିଖିବାର କୌଣସି ପ୍ରୟାସ କରୁନଥିଲି କିନ୍ତୁ ବର୍ତ୍ତମାନ ସମୟରେ ଯୋଗ ଏକ ଏଭଳି ବ୍ୟବସ୍ଥା ଯାହାଫଳରେ ଶାରୀରିକର ବିଭିନ୍ନ ସୁବିଧା ସୁଯୋଗ ମିଳିପାରୁଛିି କିନ୍ତୁ ଯୋଗ ଶିଖିବା ପାଇଁଁ କୌଣସି ଏକ ଚ୍ୟାନେଲଟେ ବ୍ୟବହାର କରୁଥିଲି ଯାହାର ନାମ ହେଉଛି ଆସ୍ଥା ସେ ବିଭିନ୍ନ ପ୍ରକାର ଯୋଗର ପ୍ରୟୋଗ କରୁଥିଲେ କିନ୍ତୁ ମୁଁ ସେ ଯୋଗର କଲାବେଳେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲି ଯାହାଫଳରେ ମୋର ହାତ ମୋଡ଼ି ହେଇଯାଉ ଥିଲା ଗୋଡ଼ ମଧ୍ୟ ମୋଡ଼ି ହେଇଯାଉ ଥିଲା ମୋ ଶାରୀରିକରେ ବହୁତ କ୍ଷତି ପହଞ୍ଚାଉ ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଏକ ଗୁରୁଙ୍କର ସାହାଯ୍ୟ ନେଲି ଗୁରୁଙ୍କ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ ଗୁରୁ ହେଉଛନ୍ତି ଏକ ଅସହାୟର ସାହାବାଡ଼ି ଆଶାବାଡ଼ି ଅନ୍ଧର ଚକ୍ଷୁ ଆଉ ଲଉଡ଼ି କିପରି ସେ ଗୁରୁଙ୍କୁ ଅବମାନନା କରିପାରିବି ଗୁରୁଙ୍କ ଦ୍ୱାରା ହିଁ ଯୋଗ ସମ୍ଭବ ହୋଇପାରିଛି ଯଦି ଗୁରୁ ନଥାନ୍ତେ ମୋର ଯୋଗ କେବେ ସମ୍ଭବ ହୋଇନଥାନ୍ତା ଯୋଗ ଦ୍ୱାରା ମୁଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହଉଥିଲି ଚ୍ୟାନେଲରେ ଶିଖିଲା ବେଳେ କିନ୍ତୁ ଗୁରୁଙ୍କ ପାଇଁ ମୁଁ ଏବେ କୌଣସି ଅସୁବିଧାରେ ମଧ୍ୟ ସମ୍ମୁଖୀନ ହେଉ ନାହିଁ ଯାହାଫଳରେ ମୋର ଗୁରୁକୁ ଅଶେଷ ଅଶେଷ ଧନ୍ୟବାଦ ସହ ସମ୍ମାନ ଯାହାଫଳରେ ମୁଁ ଗୁରୁଙ୍କ ପାଇଁ ଏଇଭଳି ଏକ ସୁସ୍ଥ ଜୀବନଯାପନ କରୁଛି ଯୋଗ ଫଳରେ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତି ପାଇଛି ଯାହାଫଳରେ ମୋର ଆଣ୍ଠୁ ଗଣ୍ଠି ବିନ୍ଧା ଯାହାଫଳରେ ଆମେ ବିଭିନ୍ନ ଶାରୀରିକ ଅସୁବିଧା ମଧ୍ୟ ହେଉଥିଲା କିନ୍ତୁ ରୋଗ ଆଉ ଯୋଗ ଏକ ରୂପାନ୍ତରିତ ଶବ୍ଦ ଆଉ ବିପରୀତ ଶବ୍ଦ ତ କୁହାଯିବ ନାହିଁ ଏକ ଯୁଗାତ୍ମକ ଶବ୍ଦ ଆଉ ରୋଗ ଆଉ ଯୋଗ ଯୋଗକୁ ନିଜର କର ଆଉ ରୋଗକୁ ଦୂରାଇ ଦିଅ ଗୁରୁଙ୍କ ଦ୍ୱାରା ହିଁ ଯୋଗ ମୋର ସମ୍ଭବ ହୋଇପାରିଛି ଯୋଗ ଯଦି ମୁଁ କେବଳ ଶିଖିଛି ମୋର ଆଉ ରୋଗରୁ ମୁକ୍ତି ପାଇଛି ସିଏ ହେଉଛି ଗୁରୁଙ୍କ ପାଇଁ ଗୁରୁଙ୍କ ଦ୍ୱାରା ମୋର ଯୋ ରୋଗର ପରି ପରିସମାପ୍ତି ଘଟିଛି ମୋର ଶରୀରରେ ଆଉ କୌଣସି ମଧ୍ୟ ରୋଗ ନାହିଁ ଯାହାଫଳରେ ଗୁରୁକୁ ମୁଁ ଅବମାନନା କରିବି ଗୁରୁଙ୍କ ନଥିଲେ ମୋର କୌଣସି କଥା ସମ୍ଭବ ହୋଇନଥାନ୍ତା କି ମୁଁ ଆପଣଙ୍କ ପାଖରେ କୌଣସି କଥା କହିବାକୁ ସମ୍ଭବ ହେଇପାରିନଥାନ୍ତା ଗୁରୁ ହିଁ ସବୁଠୁ ଅନ୍ଧର ଲଉଡ଼ି ଆଉ ଅନ୍ଧର ଆଶାବାଡ଼ି ବି କହିଲେ ଅତୃପ୍ତି ହେବ ନାହିଁ